ମ୍ୟାଡ଼ାମ୍ ନମସ୍କାର କେମିତି ଅଛନ୍ତି ଆଜ୍ଞା ଆଜ୍ଞା ଆମ ଜିଲ୍ଲାର ଯୋଉ ଅବସ୍ଥା ଆଗରୁ କୋଡ଼ିଏ ତିରିଶ ବର୍ଷ ତ ଯାହା ଥିଲା ଅକ୍ସିଜେନ୍ ଟିକେ ଭଲସେ ମିଳୁଥିଲା ଗଛପତ୍ର ଭଲରେ ଥିଲା ଆଉ ଆଜିକାଲି ତ ଦେଖନ୍ତୁ ଚାରିଆଡ଼େ ଖାଲି କଳକାରଖାନା ଗଛ ଗୁଡ଼ାକ ଖାଲି କାଟି ଦେଉଛନ୍ତି ନହେଲେ ଆଉ କିଛି ନାହିଁ ହଁ ମ କହୁନାହାନ୍ତି କୁହନ୍ତୁନି କୁହନ୍ତୁନି ଇଏ ପୁଣି ଏବେ ମାର୍ଚ୍ଚ ମାସ ଷ୍ଟାର୍ଟ ହେଇଛି ମାତ୍ର ମାତ୍ର ସରିଚି ଏତେ ଗରମ ହେଲାଣି ଇଏ ଖରାଦିନେ ଏ ଗଛପତ୍ର କାଟି ଦେଉଛନ୍ତି ଆଉ କ'ଣ କହିବ ତାଙ୍କୁ ହଁ ହଁ ହଁ ମ ଆଉ

ହଁ ଏସବୁ ନାହିଁ ହଁ ବା ଆଉ କ'ଣ କରିବା ଆଉ ଆପଣଙ୍କର କେସ୍ କେମିତି ଚାଲିଛି କେତେଟା କେସ୍ ନେଲେଣି ହଁ ହଁ ଆଉ ଆଉ କେତେ ରୋଜଗାର ହେଲାଣି ଏ ମାସରେ ଆଉ କ'ଣ କରିବା ଖାଲି ଆପଣଙ୍କର ନୁହଁ ଆଜ୍ଞା ଆମର ବି ସେଇ ଅବସ୍ଥା ଦିଦି ଏଇ କେତେ କ'ଣ ରୋଜଗାର ହେଉଛି ମାତ୍ର ଆସକୁ ଦଶ କୋଡ଼ିଏ ହଜାର ହେଉଛି ତା ଦେହରେ ଛୁଆମାନଙ୍କୁ କ'ଣ ଚଳେଇ ହେବ ଏଇଆ ଗୋଟେ ଚାଲିଛି ଆଉ ହଁ ଆଜିକାଲିକା ଛୁଆ ଆଉ ଆଜିକାଲିକା ଛୁଆ ଆଉ ଆଉ କ'ଣ କରିବା ଆଉ ହଁ କ'ଣ କରିବା ଆଜିକାଲି ଦୁନିଆରେ ଏହା ସବୁ ଚାଲିଛି ଆଗକୁ ବି ଆଗକୁ ବି ହଁ ଆମ ବେଳେ ତ ଆମ ବେଳେ ତ ଅଛି ଆଉ ନା କ'ଣ ଆଉ ଆଗକୁ ବି ଆମ ପିଢ଼ି ପରେ ଆଉ ଯୋଉ ପିଢ଼ି ଆସିବେ ସେ ଆହୁରି ଡିମାଣ୍ଡ୍ କରିବେ ଆହୁରି ଡେଭଲପ୍ମେଣ୍ଟ୍ ଦେଶରେ ଯେତେବେଳେ ହେବ ଆଗକୁ ହେଇପାରେ ଆହୁରି କେତେ ଡିମାଣ୍ଡ୍ କରିବେ ଆଉ ଆମେ ତ ଏବେ ଚଳେଇ ପାରୁନେ ତା ସେତେବେଳେ କ'ଣ ଚଳେଇବେ ଲୋକ ହଁ ଆଉ କ'ଣ କ'ଣ କରିବା ହଉ ଦିଦି ଭଲରେ ଥାଆନ୍ତୁ ଆଉ ମୁଁ ରଖୁଛି ଆଉ ମୋର ଟିକେ କାମ ଅଛି ଆଜ୍ଞା ଧନ୍ୟବାଦ ଦେଖା ହେଲେ କଥା ହେବା ଆଉ ହଉ ହଉ ଆଜ୍ଞା